ହ୍ୟାଲୋ ଆପଣ ଗ୍ରୀନ ଚିଲିର ମାଲିକ କହୁଛନ୍ତି ତ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟ ରୁ ଖାଦ୍ୟ ଅଡ଼ର କରିଥିଲି ଏପଯ୍ୟନ୍ତ ଆସିନି ଆଉ ସେ ଡେ଼ଲିଭରି ବଏ କୁ ଶହେ ଥର ଫୋନ କଲିଣି ସେ ଫୋନ କ'ଣପାଇଁ ରିସିଭ କରୁନାହିନ୍ତି ମୋର ଖାଦ୍ୟ କେତେବେଳୁ ଆଣି ଦେବେ ତାଙ୍କୁ ଟିକେ ପଚାରନ୍ତୁ ଆପଣ ପଚାରନ୍ତୁ ସେ ଖାଦ୍ୟ ଏଣିକି ଦେବେକି ନାହିଁ ଆମର ଭୋକ ହେଲାଣି ଖାଇବା ଟାଇମବି ହେଇଗଲାଣି ଭୋକ ଲାଗିଲାଣି ପଚାରନ୍ତୁ ଆପଣ ସେ ଆଣିକି ଖାଦ୍ୟ ଦେବେକି ନାହିଁ